ବାୟୋ ଗ୍ୟାସ ପ୍ଲାଣ୍ଟ ଦ୍ୱାରା ଆମେମାନେ କୃତ୍ରିମ ଉପାୟରେ ଅମ୍ଳଜାନ ପାଇପାରୁଛୁଁ ପ୍ରଦୂଷଣରୁ ରକ୍ଷା ପାଉଛୁଁ ତାପମାତ୍ରାରୁ ମଧ୍ୟ ରକ୍ଷା ପାଉଛୁଁ କ୍ଷୟକ୍ଷତିରୁ ମୁକ୍ତି ପାଇବା ପାଇଁ ବାୟୋ ଗ୍ୟାସ୍ ପ୍ଲାଣ୍ଟ ଆମକୁ ବହୁତ ସାହାଯ୍ୟ କରୁଛି

ଆମ୍ଭେମାନେ ଜୀବନଯାପନ କରିବା ପାଇଁ ସୁବିଧା ହେଉଛି